ଆମେ ବିବାହ ମେଳାରେ ପାଣି ଟାଙ୍କି ଦ୍ୱାରା ପାଣି ଆଣିଥାଉଁ ଟ୍ରାକ୍ଟର ନେଇକି ପାଣି ଟାଙ୍କି ଦ୍ୱାରା ପାଣି ଆଣିଥାଉ ଆଉ ସେଠି ଡ୍ରମ୍ କିଛି ଆଣିଥାଉ ବିବାହ ମେଳାରେ ବହୁତ ଗୁଡ଼ିଏ ଡ୍ରମ୍ ଆଣିଥାଉ ଯେଉଁଥିରେ ଶହେ ଲିଟର ପାଣି ଧରେ ଏମିତି ଡ୍ରମ୍ ପାଞ୍ଚ ଛଅଟା ଆଣିଥାଉ ଆଉ ବିବାହ ମେଳାରେ ତ ବେଶୀ ରନ୍ଧା ରନ୍ଧି କରିବା ପାଇଁ ସେଟା ସେ ପାଣି ୟୁଜ୍ କରାଯାଏ ଆଉ ପିଇବା ପାଇଁ ଏବେ ପାଣି ପାଉଁଶ ଦିଆଯାଉଛି ସବୁ ଜାଗାରେ କିଣି ଆଣିକି ପାଣି ପାଉଁଶଟା ଯେଉଁ ଆସୁଛି ସେ ପାଣି ପାଉଁଶଟା ଆମେ ବଣ୍ଟନ କରୁଛୁଁ ଆଉ ଯଦି ବି ସେଟା ସର୍ଟ ହେଇଯାଏ ତା'ହେଲେ ଆମେ ଯେଉଁ ପାଣିରେ ରଖିଥାଉ ଡ୍ରମ୍ରେ ସେଇ ପାଣିଟା ଗ୍ଲାସ୍ ଦ୍ୱାରା ଲୋକଙ୍କୁ ଆମେ ପିଇବାକୁ ଦେଉ ପାଣି ରଖିବା ବହୁତ ଅଧିକା ପରିମାଣରେ ପାଣି ରତ ରଖାଯାଏ ଆମ ଯେଉଁଠି ଭୋଜି ହୁଏ ତା' ପାଖରେ ଆମର ବୋରିଙ୍ଗ ଅଛି ବୋରିଙ୍ଗ ଚଲାଇକି ପାଣି ଡ୍ରମ୍ରେ ଭରୁ ଆଉ ଯଦି ପାଣି କମ ହୋଇଯାଏ ଫେର୍ ଆମେ ସେଇ ମୋଟର୍ଟା ଚଲାଉ ମୋଟର୍ ଚଲାଇକି ପାଣି ଟାଙ୍କିରେ ଭରି ଦେଉ ପାଣି ଟାଙ୍କିରେ ଭରି ସାରିଲା ପରେ ସେ ପାଣିଟା ବଣ୍ଟନ ହୁଏ ଯଦି ଲାଇନ୍ ନଥିବ ତା'ହେଲେ ପାଣି ପାଉଁଶଟା ଆଣିକି କିଛି ନଳକୂଅରୁ ପାଣି ଆଣିକି ଡ୍ରମ୍ରେ ପୁରାଉ